ହ୍ୟାଲୋ ଆପଣ ନନ୍ଦିନୀ ରେସ୍ତୋରାଣ୍ଟରୁ କହୁଥିଲେ ଆଜ୍ଞା ଆଜି ଆମେ ବାପା ମା ଆଉ ଆମ ସାଙ୍ଗମାନେ ସବୁ ଯାଉଛୁ ତ ତ ଆପଣଙ୍କ ପାଖକୁ ଟିକେ ପଚାରିଲୁ ଆଉ ଆପଣଙ୍କ ଖାଇବା ପିଇବା ସୁବିଧା କ'ଣ କେମିତି ଅଛି ହଁ ଆଉ ରେଟ କ'ଣ କେମିତି ଶହେ ପଚାଶ କମ୍ ହେବନି ଶହେ ତିରିଶ କରିଦିଅନ୍ତୁ ଆମେ ତେଇଶି ଜଣ ଯାଉଛୁ ଆଚ୍ଛା ଆପଣଙ୍କ ଟେବୁଲ ସୁବିଧା ଅଛି କେତେଟା ଟେବୁଲ ଅଛି ଆଚ୍ଛା ଆମ ପାଇଁ ତେଇଶିଟା ଟେବୁଲ ବୁକିଂ କରିଦେଇଥିବେ ଆଚ୍ଛା ଆଉ ପାର୍କିଙ୍ଗ ପାଇଁ ଅଛି ଯାଗା ଆଚ୍ଛା ହେଉ ହେଉ ହଁ ଆମ ପାଇଁ ରଖିଦେଇଥିବେ ଆଉ କ'ଣ କ'ଣ ସବୁ ଜିନିଷ ଅଛି ଖାଇବା ପାଇଁ ଛତୁ ପନିର ଆଚ୍ଛା ଆଉ ଗୋଟିଏ ଡାଲ ଫ୍ରାଏ ଆଉ ଭାତ ହଁ ଆଉ ହଁ ସେଇଟା ରଖିଦେଇଥିବେ ଆଜି ଆମେ ଯିବୁ ବାରଟା ବେଳେ ଆପଣଙ୍କ ଖୋଲା ରହୁଛି ତ ଆଜ୍ଞା ହେଉ ହେଉ ହେଉ ଧନ୍ୟବାଦ ରହୁଛି ହେଉ